ମୁଁ ଯେତେବେଲେ ରଙ୍ଗ ବା ପେଣ୍ଟିଂ କରେ ମୋତେ ଏଥି ଏଥିପାଇଁ ଭଲଲାଗେ କାହିଁକିନା ମୁଁ ଯେତେବେଲେ ପେଣ୍ଟିଂ କରେ ମୋର ସେଇଠାରେ ମନେକର ମୁଁ ଗୋଟେ ପେଣ୍ଟିଙ୍ଗ କରିଛି ସେଇଠାରେ ପେଣ୍ଟିଂ ଯେତେବେଲେ କରେ ମୁଁ ସେଥିରେ ରଙ୍ଗ ରଙ୍ଗ ଦେବାରେ ମୋର ରଙ୍ଗ ଦେବାରେ ମୁଁ ସଠିକ ଭାବରେ ରଙ୍ଗ ଦେଇ ନାଇଁପାରେ ରଙ୍ଗ ଦେଇପାରେ ନାହିଁ ସେଥିପାଇଁ ମୋତେ ସେଇଥିପାଇଁ ମୁଁ ନିଜକୁ ସୁଧାରିବାକୁ ମଧ୍ୟ ବହୁତ ଚେଷ୍ଟା କରେ ଚେଷ୍ଟା କରିବାକୁ ମଧ୍ୟ ଚାହୁଁଛି ତା' ତାପରେ ଯେତେବେଳେ ପେଣ୍ଟିଂ କରେ ଗୋତେ ଚିତ୍ର କାଟିବାରେ ତାର ଯଦି ଆଖିରେ ଆଖିରେ କିଛି ରଙ୍ଗ ଦେବାର ଥିବା ଆଖିରେ ଯଦି ମୁଁ କିଛି ରଙ୍ଗ ଦେବାର ଥିବା ମୁଁ ଠିକ୍ ଭାବରେ ସେଇ ସେଇଟାରେ ଦେଇ ଦେଇପାରିବି ନାହିଁ ସେଥିପାଇଁ ମୋତେ ରଙ୍ଗ କରିବାକୁ ରଙ୍ଗ କରିବାକୁ କଷ୍ଟ ଲାଗେ ଯେପରି ମୁଁ ପେଣ୍ଟିଙ୍ଗ ପେଣ୍ଟିଙ୍ଗରେ ରଙ୍ଗ ଦିଏ ରଙ୍ଗ ପେଣ୍ଟିଂ କରିବାକୁ ମୋତେ ଇଚ୍ଛା ଲାଗେ କିନ୍ତୁ ପେଣ୍ଟିଙ୍ଗରେ ରଙ୍ଗ ଦେବାକୁ ମୋତେ ଇଚ୍ଛା ଲାଗେ ନାହିଁ ମୁଁ ନିଜର ଭୁଲକୁ ସୁଧାରିବାକୁ ଚେଷ୍ଟା କରେ